ହଁ ମ୍ୟାଡ଼ାମ ହ୍ୟାଲୋ ମ୍ୟାଡ଼ାମ ନମସ୍ତେ ମୁଁ କହୁଛି ମ୍ୟାଡ଼ାମ ମୋ ପେଟଟା କାହିଁକି କାଟି ହେଉଛି ଯାହା ଖାଇଲେ ଡାଇଜେସନ୍ ହେଉନି କେମିତି କ'ଣ କଲେ ମ୍ୟାଡ଼ାମ ହେବ ଭୋକ ଲାଗୁନି କି କିଛି ନାହିଁ ଯାହା ଖାଇଲେ ପେଟ ଟା ଫୁଲାଇଲା ଭଳିଆ ଲାଗୁଛି ଭଲ ଲାଗୁନି କି କିଛି ନାହିଁ ଖାଇଲେ ଡାଇଜେସନ୍ ହେଉନି ବାନ୍ତି ବାନ୍ତି ଲାଗୁଛି ମ୍ୟାଡ଼ାମ ବେଶୀ ଦୁର୍ବଳ ଲାଗୁଛି ଗୋଡ଼ ହାତ ଛିଡ଼ି ଛିଡ଼ି ପଡ଼ୁଛି ବେଶି ଦେହରୁ ଝାଳ ବାହାରୁଛି ମ୍ୟାଡ଼ାମ ମୁଣ୍ଡ ମ୍ୟାଡ଼ାମ ମୁଣ୍ଡ କ'ଣ ହେଉଛି କଣ ପାଇଁ ବେଳେବେଳ ମୁଣ୍ଡ ବୁଲାଇ ହେଉଛି

ଆଜ୍ଞା ଆଜ୍ଞା ଆଉ ମେଡମ ଝାଳ ଝାଳ କାହିଁକି ଗଧୋଇଲା ଭଳିଆ ବୋହୁଛି ପୁରା ପାଣି ଛାଡ଼ିଗଲା ଭଳିଆ ଦେହ ଲାଗୁଛି ହଁ ହଁ ହେଉ